ବିଜୁଳି ବିଜୁଳି ଦିନକୁ ଘଣ୍ଟାର ଦଶ ବାର ଘଣ୍ଟାରୁ ଘଣ୍ଟେ କାଟୁଛନ୍ତି ମୋତେ ଖରାଦିନେ ବିଜୁଳି କାଟି ବିଜୁଳି କାଟିଲେ ବହୁତ ଗରମ ଲାଗିଥାଏ ବର୍ଷାଦିନେ ବିଜୁଳି ଥିଲେ ବହୁତ ଶୀତ ଲାଗିଥାଏ କିନ୍ତୁ ଖରାଦିନେ ଫ୍ୟାନ୍ ଦେବା ବିଜୁଳି ଦେବା ନିଶ୍ଚୟ ଆବଶ୍ୟକ ସେଥିପାଇଁ ବହୁତ ଧନ ଜୀବନ ନଷ୍ଟ ହେଇଥାଏ ଓ ବିଜୁଳି ନଥିଲେ ଖରାଦିନେ ବହୁତ ଲୋକ ଅଂଶୁ ଘାତରେ ମୄତ୍ୟୁ ବରଣ କରିଥାନ୍ତି ବିଜୁଳି ନଦେଲେ ଖରାଦିନେ ବହୁତ ଲୋକ କ୍ଷତି ଗ୍ରସ୍ତ ହୋଇ ପଡ଼ନ୍ତି ଶୀତଦିନେ ବିଜୁଳି ଦେଲେ ବହୁତ ଲୋକ ଶୀତରେ ଥରି ଯାଆନ୍ତି ସେଥିପାଇଁ ଶୀତଦିନରେ ବହୁତ ଲୋକ ବିଜୁଳି କାଟ କରିବାପାଇଁ କହିଥାନ୍ତି ବସନ୍ତ ଋତୁରେ ବିଜୁଳି ଦବା ନିଶ୍ଚୟ ଆବଶ୍ୟକ କିନ୍ତୁ ବିଜୁଳି ବିଜୁଳିର କର୍ମଚାରୀ ମାନେ ବିଜୁଳି ନଦେଇ ଲୋକମାନଙ୍କୁ ବହୁତ କ୍ଷତି ଗ୍ରସ୍ଥରେ ପକାଇଥାନ୍ତି ବିଜୁଳି ଦବା ନିଶ୍ଚୟ ଆବଶ୍ୟକ ଖରା ହଉ କି ବା ଶୀତ ହଉ ବା ବସନ୍ତ ହଉ ବା ଗ୍ରୀଷ୍ମ ଋତୁ ହଉ ନିଶ୍ଚୟ ଦବା ଆବଶ୍ୟକ ଗ୍ରୀଷ୍ମ ଋତୁରେ କିନ୍ତୁ ବିଜୁଳି ବିଜୁଳି କର୍ମଚାରୀ ଲୋକମାନେ ବିଜୁଳିକୁ କାଟ କରିଦେଇ ଥାନ୍ତି ବିଜୁଳି ହେଉଛି ବିଜୁଳିକୁ କାଟ କରିଦେଇ ଥାନ୍ତି